ହ୍ୟାଲୋ ଆପଣ କମ୍ପ୍ୟୁଟର୍ ଦୋକାନରୁ କହୁଛନ୍ତି କି ଆଉ ଆପଣଙ୍କ ଦୋକାନ ତ କେବେ ଖୋଲୁ ନାହାଁନ୍ତି କାଇଁ ମୁଁ ଆସିକି ଦୁଇଥର ଘୁରିକି ଗଲିଣି ହେଲେ ଦୋକାନ ଖୋଲିବେ ତ କେବେ ଏବେ ସେ କମ୍ପ୍ୟୁଟରରେ ମୋର ଡିସପ୍ଲେଟା ସୋ ହେଉନି ଭଲସେ ଡିସପ୍ଲେ ଚାଲି ଯାଇଛି ନା କ'ଣ ଆଉ ସେ ମାଉସ୍ରେ କ'ଣ ପ୍ରୋବ୍ଲେମ୍ ଅଛି ଟିକେ ଆଉ ଆଜ୍ଞା ହେଲେ କମ ପଇସାରେ ହେଇଯିବ ନା ସାର୍ ନା ବେଶି ପଇସାରେ ହେବ ଡିସପ୍ଲେଟା ଡିସପ୍ଲେଟା ଖରାପ ହେଇ ଯାଇଛି ଆଉ ସେ ମାଉସ୍ରୁ କ'ଣ କାମ କରୁନି ଭଲସେ ଆଉ ଟିକେ ସାର୍ କମାନ୍ତୁ ଏତେ ବେଶି ହେଇ ଯାଉଛି ହଁ ଆଚ୍ଛା ଆଚ୍ଛା ହଉ ମୁଁ କାଲି କମ୍ପ୍ୟୁଟର୍ ନେଇକି ଗଲେ ସେଇଠି ଆପଣ ଦେଖିବେ ତା'ପରେ ଆଉ ଯାହା ପଇସା କଥା ସେଇଠି ଛିଡ଼ାଇବା ରେଟ୍ ଆଉ ହଉ ରହୁଛି ତା'ହେଲେ ସେତିକି ଅଛି ସାର୍ ହଉ ରହୁଛି